ହଁ ହେଲୋ ନମସ୍କାର ହଁ ଚାରମାଳ ହସ୍ପିଟାଲ ଲାଗିଛି

ସେ କାର୍ଡରୁ ପଇସା କଟିବ ଆଉ ଯାହା ଟେଷ୍ଟ ଫେଷ୍ଟଟା ଆପଣ ପଇସା ଦେବେ ଏଇ ପାଞ୍ଚ ଛଅ ହଜାର ଭିତରେ ଲାଗିବ ଟେଷ୍ଟ ଫେଷ୍ଟ ଆଉ ବାକି ସବୁ ହାର୍ଟର ଇଏ ଡକ୍ଟର କହିବେ ଯେତିକି କହିବେ ସେ କାଟିଦେବେ ସେ ସେଥିରୁ କାଟିଦେବେ କାର୍ଡରୁ କଟିବ ହଁ ହଁ ହଁ ହଁ ଫରେନ୍ରୁ ଆସୁଛନ୍ତି ଆଉ ନେଇକି ଆସନ୍ତୁ ଏବେ ହଁ ଆସନ୍ତୁ ହଁ ହଁ ହଁ ହଁ ହଁ ହଁ ଡକ୍ଟର ତାଙ୍କ ଟାଇମ୍ ଦେବେ ଆଉ ତାଙ୍କ ସୁବିଧାରେ ସେ କରିବେ ବେଡ୍ର ବି ସୁବିଧା ଅଛି ଆଉ ମିଲ୍ର ବି ପେସେଣ୍ଟମାନଙ୍କ ଲାଗି ସୁବିଧା ଅଛି ଆଟେଡାଣ୍ଟ୍ମାନେ କ୍ୟାଣ୍ଟିନ୍ରୁ ଯାଇକି ଖାଇପାରିବେ ସବୁ ସୁବିଧା ଅଛି ହଁ ତୁମର ଆଧାର କାର୍ଡ୍ ଆଣିଥିବ ଆଉ ବି ଏଚ କେ ୱାଇ କାର୍ଡ୍ ଆଣିଥିବ ସାଙ୍ଗରେ ଆଉ ହଁ ପେସେଣ୍ଟର ବି ଆଉ ନିଜର ବି ଆଣିଥିବେ ଆଉ ପେସେଣ୍ଟକୁ ରଖିବାର ଲାଗି ବେଡର ବି ସୁବିଧା ଅଛି ସବୁ ଆଉ ଆଟେଡାଣ୍ଟ୍ ବି ଜଣେ ଖାଲି ଜଣକୁ ଖାଲି ରଖାଯାଇପାରିବ ଆଉ ହଁ ସେ ସେ ରହିପାରିବେ ହଉ ହଉ ରଖୁଛି ହଁଁ ଜଣେ ଜଣେ ଆସିଲେ ଆଉ ଜଣେ ଟୋକନ୍ ସିଷ୍ଟମ ଅଛି ଆଉ ସେ ଆଉ ଯଦି ଆସିବେ ତଳେ ରହିପାରିବେ ଆଉ ପେସେଣ୍ଟ ସାଙ୍ଗରେ ଖାଲି ଜଣେ ରହିପାରିବେ ହଁ ଭିତରେ ହଁ ହସ୍ପିଟାଲ ସବୁ ପୁରା ସଫା ସୁତୁରା ନୀଟ୍ ଆଣ୍ଡ କ୍ଲିନ୍ ଅଛି ଆଉ ଆମର ସବୁ ସୁବିଧା ଅଛି ପାଣିର ବି ସବୁ ସୁବିଧା ଅଛି ଏକ୍ୱାଗାର୍ଡ୍ ଲାଗିଛି ସବୁ ସୁବିଧା ଅଛି ହଁ ହଁ ସବୁ ସବୁ ନିଟ୍ ଆଣ୍ଡ୍ କ୍ଲିନ୍ ଅଛି ସବୁ ସୁବିଧା ଅଛି ଆପଣ ଖାଲି ନେଇ ନାଇଁ ନାଇଁ ହଁ ପେସେଣ୍ଟ ଲାଗି ପେସେଣ୍ଟ ଲାଗି ଆଟେଡାଣ୍ଟ୍ ଲାଗି ସବୁ ସୁବିଧା ଅଛି କିଛି ଅସୁବିଧା ନାହିଁ ଆଉ କିନ୍ତୁ ପେସେଣ୍ଟ ପେସେଣ୍ଟ ସାଙ୍ଗରେ ଜଣେ ଭିତରକୁ ଯାଇପାରିବ ହଁ ଆଉ ଆଉ ଯିଏ ଆସିବ ତୁମର ସେ ଟୋକନ ଧରିକି ଗଲେ ନିଜେ ତଳକୁ ଯିବେ ତାଙ୍କୁ ଟୋକନ୍ ଦେଲେ ସେ ନେଇକରି ଯିବେ ଆଉ ଅଧିକ ଜଣ ଆସିଲେ ତଳେ ରହିବେ ନେଇକି ନେଇ ନେଇକି ଆସ ପେସେଣ୍ଟକୁ ନେଇକି ଆସ ସାଙ୍ଗରେ ଆସ ମୁଁ ସବୁ ବ୍ୟବସ୍ଥା କରିଦେଇଛି ନମସ୍କାର